ଗଞ୍ଜାମ ଜିଲ୍ଲାରେ ଅଧିକରୁ ଅଧିକ ଲୋକ କୃଷି କାର୍ଯ୍ୟ କାର୍ଯ୍ୟନ୍ତ କରିଥାନ୍ତି ସେମାନେ ବିଭିନ୍ନ ଫ ଫସଲ ଆଦାୟ କରି ବିଭିନ୍ନ ଚାଷ କରିଥାନ୍ତି ଏଠାରେ ବ ମହିଳାମାନେ ନିଜ ନିଜେ ଘରେ ବୁଣା ବୁଣି କାମ କରିଛନ୍ତି ଯାହା ଫଳରେ ସେମାନେ ନି ନିଜମ୍ଭ ନିଜମ୍ବ ଖର୍ଚ୍ଚ କା କାଡ଼ିଥାନ୍ତି ଏବଂ ପରିବାରକୁ ଚଳାଇଥାନ୍ତି ଘରେ ଘରେ ଅଟା ମେସିନ୍ ଚାଉଳ ମେସିନ୍ ରଖି ଚୁରାଇ ଚୁରାନ୍ତି ଏହାଦ୍ୱାରା ସେମାନେ ରୋଜଗାର କରନ୍ତି